ସ୍ୱାସ୍ଥ୍ୟସେବା ପରିବହନ ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଦୃଷ୍ଟିକୋଣରୁ ଦେଖିବା ଗାଁ କିମ୍ବା ସହରରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟକେନ୍ଦ୍ର ରହିବା ଦରକାର ଯେଉଁଟାକି ଗାଁ ଆମେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ରହିଲେ ଲୋକମାନେ ବାହାରକୁ ନଯାଇକି ସୁବିଧାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ ଏବଂ ସେମାନେ ଉନ୍ନତମାନର ମେଡିସିନ୍ ମଧ୍ୟ ପାଇପାରିବେ ପରିବହନ କ୍ଷେତ୍ରରେ ଯଦି ଦେଖିବା ଆମେ ଯେତେବେଳେ ଗୋଟିଏ ଗାଁକୁ ଯାଉଛି ଆମ୍ବୁଲାନ୍ସ ତ ରାସ୍ତା ଯଦି ନଥିବ ତ ପରିବହନର ସୁବିଧା ମଧ୍ୟ ବିଚ୍ଛିନ୍ନ ହୋଇପଡ଼ୁଛି ସେଥିପାଇଁ ପରିବହନ ବ୍ୟବସ୍ଥା ମଧ୍ୟ ରହିଲେ ଭଲ ହେବ ଶିକ୍ଷା ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ ହାଇ ସ୍କୁଲ୍ ଗୋଟିଏ ଗୋଟିଏ କଲେଜ ମଧ୍ୟ ରହିବା ଦରକାର ଯଦ୍ଦ୍ଵାରା କି ପିଲାମାନେ ବହୁତ ଦୂରକୁ ନଯାଇ ନିଜ ଅଞ୍ଚଳରେ ପାଠ ପଢ଼ି ର ପାଠ ପଢ଼ିବାର ସୁବିଧା ସୁଯୋଗ ପାଇବେ ଆଉ ଅନ୍ୟାନ୍ୟ ମୌଳିକ କଥା ଯଦି ଆମେ ଦେଖିବା ତ ପ୍ରତ୍ୟେକ ଗ୍ରାମରେ କିମ୍ବା ସହରରେ ପାନୀୟ ଜଳର ସୁବିଧା ଆଉ ଲାଇଟ୍ର ସୁବିଧା ରାସ୍ତାଘାଟର ସୁବିଧା ଅନ୍ୟାନ୍ୟ ଧରଣର କିଛି ସୁବିଧା ଯଦି କରାଗଲେ ସେଇଟା ଆମେ ଖୁସି ହେବୁ ଆଉ ସରକାରଙ୍କ ଠାରୁ ଏଇଟା ହିଁ ଆଶା କରୁଛୁ